ହ୍ୟାଲୋ ଆଶୀଷ ଭାଇ ମୁଁ ସୁମନ କହୁଥିଲି ଆପଣଙ୍କଠାରୁ ଯେଉଁ କ୍ୟାବ୍ ବୁକ୍ କରିଥିଲି କାଲି ତାରାତାରିଣୀ ଯିବାପାଇଁ ମୁଁ ସେଇଟାକୁ ଆଜି କ୍ୟାନସଲ୍ କରୁଛି କାରଣ ମୋର କିଛି ଅସୁବିଧା ରହିଛି ସେଥିପାଇଁ ମୁଁ କାଲିର ବୁକ୍ଟିକୁ କରିପାରିବି ନାହିଁ ସେଥିପାଇଁ ମୁଁ ଯେଉଁ ଆପଣଙ୍କୁ ତିନି ହଜାର ଟଙ୍କା ଆଡ଼ଭାନ୍ସ ପେମେଣ୍ଟ କରିଥିଲି ଆପଣ ତାହାକୁ ଗୁଗଲ୍ ପେ' କିମ୍ବା ଫୋନପେ' ସାହାଯ୍ୟରେ ମୋତେ ପଠେଇ ପାରିବେ କି ଯଦି ମୋର ଭବିଷ୍ୟତରେ କିଛି ଯିବାର ଅଛି ତାହେଲେ ମୁଁ ଆପଣଙ୍କର ଠାରୁ କ୍ୟାବ୍ ବୁକ୍ କରିବି